ଆମେମାନେ ସ୍କୁଲ ଯାଇଥାଉ ଦଶଟା ରୁ ଚାରଟା ସ୍କୁଲ ଗଲେ ଆମେମାନେ ସବୁ ସାର୍ ମାନଙ୍କଠାରୁ ବୁଝିପାରିଥାଉ ପଢ଼ିଥାଉ ଆଉ ସବୁ ବିଷୟରେ ଜାଣିପାରି ଥାଉ ଆଉ ସନ୍ଧ୍ୟାରେ ଆସିଲେ ଟିଉସନ୍ ଆଜିକାଲି ଟିଉସନ୍ ରେ ଯେମିତି ହେଲାଣି ଅବସ୍ଥା କେଉଁଠି କିଛି ଠିକ୍ ଠାକ୍ ଲାଗୁନି ସେଥିପାଇଁ ସାର୍ ଙ୍କୁ ଘରକୁ ଡାକି ଉଁ ଘର ପରିବାର ଲୋକଙ୍କ ପାଖରେ ପାଠ ପଢ଼ିବା ଭଲସେ ସବୁ ସ୍କୁଲରେ ଯାହା ବି କିଛି ପଢ଼ା ହେଇଛି ତାକୁ ଭଲସେ ଆଉଥରେ ଟିଉସନ୍ ସାର୍ ଙ୍କ ପାଖରେ ବୁଝିବା ପଢ଼ିବା ତାହେଲେ ଆମେ ସବୁ କିଛି ଜାଣିପାରି ଥାଉ ସେଥିପାଇଁ ସ୍କୁଲ ଘରକୁ ଡାକିକି ସାର୍ ଙ୍କୁ ପରିବାରଙ୍କ ସାମ୍ନାରେ ପାଠ ପଢ଼ିବା ପାଠ ପଢ଼ିଲେ ଆମେ ଭଲରେ ସବୁ କିଛି ଜାଣିପାରିବା ଅଧିକ ପାଠ ପିଲାଙ୍କୁ ପଢ଼ିଲେ ଆମେ ଚାପଗ୍ରସ୍ତ ପିଲା ହେବେ କିଛି ମନେ ରଖିପାରିବେ ନାହିଁ ଭଲ ନମ୍ବର ଆଣିପାରିବେ ନାହିଁ ସେଥିପାଇଁ କମ୍ ପାଠଦବା ବୁଝାଇବା ଜଣେଇବା ପିଲାମାନେ ଯେମିତି ବୁଝିବେ ଭଲସେ ପାଠକୁ ମନେରଖିପାରିବେ ଆଉ ପରୀକ୍ଷାରେ ଭଲ ନମ୍ବର ଆଣିପାରିବେ